ପହେଲା ପହେଲା ମୁଇଁ ଯେତେବେଲେ ରୋଷେଇ କଲି ଭାତ୍ ରାନ୍ଧ୍ଲି ବେଲେ ଗିଲ୍ ହେଇଯାଇଥିଲା ତ ବାହାରେ ଦାଏଲ୍ ରାନ୍ଧ୍ଲା ବେଲେ କେବେ ଦାଏଲ୍ରେ ନୁନ୍ ନିଲଗେଇ ତ ଆଲୁ ଭଜାରେ କେବେ ପୁଡ଼ି ପୁଡ଼ା ଯାଇଥିଲା ଆଉ ଯେ ରନ୍ଧାବଢ଼ା ବି ଭଲ୍ସେ ନି ହେଇ ଆଉ ଯେତେବେଲେ ଖାଏଲା ପିଇଲା ବେଲେ ଦେଲା ବଲେ ମା' ବାପାକେ ସମସ୍ତେ ଗାଲି କରିଥିଲେ ଆଉ ଭଲ୍ କରି ରନ୍ଧାବଢ଼ା ବି ନିିହେଇ ଆସ୍ତେ ଆସ୍ତେ ଶିଖ୍ବାକେ ପଡ଼୍ଲା ପହେଲା ରନ୍ଧାବଢ଼ା ଯେତେବେଲେ କର୍ବୁ ସେତେବେଲେ ୟ ଭାତ୍ ତୁନ୍ ରାନ୍ଧ୍ଲା ବେଲ୍କେ ସବୁଆଡ଼େ ଟେନ୍ସନ୍ ଆଉର୍ ଯେ ରୋଷେଇବାସ କର୍ବାର୍ ଲାଗି ବହୁତ୍ ଇଟା ଲାଗିଥିଲା ସେଥିର୍ଲାଗି ବୋଲିକରି ଆସ୍ତେ ଆସ୍ତେ ଶିଖବାର୍କେ ପଡ଼ିଥିଲା ଶାଗ୍ ରାନ୍ଧ୍ଲା ବେଲେ ତ କେବେ ନୁନ୍ ଲଗେଇ ତ କେବେ କେନ୍ଟା ମିର୍ଚା ନି ଲଗେଇ ତ କେତେବେଲେ ମିର୍ଚା ବି ପୁଡ଼ିଯାଏ ନୁନ୍ ବି କମ୍ ହେଇଯାଏ ରାନ୍ଧ୍ବାର୍ଟା ଟିକେ ବହୁତ୍ ଡିଫିକଲ୍ଟ୍ ହେଇଥିଲା ଆସ୍ତେ ଆସ୍ତେ ସବୁ ରାନ୍ଧ୍ବାକେ ପଡ଼ିଥିଲା ଆ ଯେତେବେଲେ ଖିଏଲା ପିଇଲା ବେଲେ ସମସ୍ତଙ୍କର୍ନୁ ଗାଲି ଶୁନ୍ବାର୍କେ ପଡ଼ିଥିଲା ଆସ୍ତେ ଆସ୍ତେ ସବୁ ଶିଖି ଶିଖିିକରି ବହୁତ୍ ଇଟା ହେଇଥିଲା ପହେଲା ରାନ୍ଧ୍ବାଟା ଯେନ୍ତାକରି ତ ଟିକେ ଡିଫିକଲ୍ଟ ଏ ହେଲେ ହେତେରର୍ ଲାଗି ସବୁ ସବୁ କିଛି ନୂଆ ନୂଆ କରି କରିିକରି ରୋଷେଇବାସ ଶିଖ୍ବାର୍ ଶିଖ୍ବାର୍ ଆସ୍ତେ ଆସ୍ତେ କରି ହତା କର୍ବାକେ ପଡ଼ିଥିଲା ବାକି ସବୁ କିିଛି କେନ୍ ବେଲେ ଦାଏଲ୍ ରାନ୍ଧ୍ଲେ ତ ପୁଡ଼ି ଯାଏ ତାର୍ ପରେ ବାହାରେ ମିର୍ଚା ଲେସୁନ୍ ତୁନ୍ରେ ଇଟା କଲା ବେଲ୍କେ ପର୍ଝିଲା ବେଲ୍କେ ପୁଡ଼ି ପୁଡ଼ା ଯେଇକରି ଭଲ୍ ଟିକେ ନେଇହଉଥି ଆର୍ ପନିପରିବା ଜିନିଷ୍ କଟା କଟି କଲାବେଲେ ବି ଭୁଲ୍ଭଟ୍କା ହେଇଯାଉଥିଲା ଆସ୍ତେ ଆସ୍ତେ ସବୁ ଶିଖ୍ବାର୍ କିଛି ପଡ଼୍ଲା ଆଉ ରୋଷେଇବାସ ବି ଭଲ୍ ହେବାକେ ଯାଉଛି